ସାର୍ ନମସ୍କାର ହଁ ସାର୍ ସାର୍ ଟିକିଏ ଘରେ ଅସୁବିଧା ଥିଲା ତ ଟିକିଏ ଯାଇପାରୁନି ଆଉ କ'ଣ କରିବି ସାର୍ କେମିତି କ'ଣ କ'ଣ କରିକି ଆଟନ୍ଡ଼ାନ୍ସଟା କେମିତି କରିକି ଏକ୍ସାମ୍ରେ ଟିକିଏ ଦେଇ ହେବନି ଆଉ କ'ଣ କ୍ଲାସ୍ ଫ୍ଲାସ୍ କରିବାକୁ ପଡ଼ିବ ନା କ'ଣ କିଛି ନାହିଁ ଆଉ ଏକ୍ସାମ୍ ବିଷୟରେ କେମିତି କ'ଣ ଟିକିଏ କୁହନ୍ତୁ ଏକ୍ସାମ୍ଟା କେମିତି କ'ଣ ହେବ ଆଜ୍ଞା କୋସ୍ଚିନ୍ ଫୋସ୍ଚିନ୍

ସାର୍ ପରୀକ୍ଷା କେବେଠୁ କ'ଣ ହେବ ଓହୋ ଦିନେ ଛଡ଼ା କି ଦୁଇ ଦିନ ଛଡ଼ା ଦିନେ ଏମତି ହେବ ଏକ୍ଜାମ୍ଟା ଆଉ ଆଉ ଏକ୍ଜାମ୍ ସରିଲା ପରେ ସାର୍ ଏକ୍ଜାମ୍ ସରିଲା ପରେ ଆଉ ଛୁଟି ଫୁଟି ଆଉ ଛୁଟି ଫୁଟି ମିଳିବ କି ନାହିଁ ସରିଲା ପରେ ଏକ୍ଜାମ୍ ଆଜ୍ଞା ସାର୍ ସାର୍ ଆଉ କ'ଣ କରିବାକୁ ପଡ଼ିବ କି ଆଉ ସାର୍ ଭଲ ଅଛନ୍ତି ଆଉ ଘରେ ସମସ୍ତେ ଭଲ ଆଜ୍ଞା ସାର୍ ଭଲ ଅଛନ୍ତି ତା'ହେଲେ ଆମେ ତା'ହେଲେ କେବେଠୁ ସାର୍ ଯିବୁ ତା'ହେଲେ କୋଡ଼ିଏ ଆଡ଼କୁ ଯିବୁ ଛଅରେ ଏଗ୍ଜାମ୍ ସରିବ ଆଠ ନଅ ଆଡ଼କୁ ତା'ପରେ ଆସିବୁ ଭାରି ଆଉ ଆସିଲା ପରେ ତା'ପରେ ଖରା ଛୁଟି ହେବ ଯାହା ହେଲେ ମାସେ ଦୁଇ ମାସ ବୋଧେ ଆଉ ଖରା ଛୁଟି ହେଲା ପରେ ତା'ପରେ ବର୍ଷା ବର୍ଷି ହେଲେ ପୁଣି ଆଉ ଥରେ ଖୋଲିବ ଆଉ କଲେଜ୍ ଯିବାକୁ ପଡ଼ିବନା ନ ଗଲେ ହେବ ଘରେ ଟିକିଏ ପ୍ରୋବ୍ଲେମ୍ ରହୁଛି ତ ହଉ ସାର୍ ଦେଖିବି ଟ୍ରାଏ କରିବି ଯାଇକି ରହିବା ପାଇଁ ଆଉ ଆଜ୍ଞା ଆଜ୍ଞା ସାର୍ ନମସ୍କାର